ମୁଁ ଆର ବର୍ଷ ପୁରୀ ବୁଲିବାକୁ ଯାଇଥିଲୁ ସାଙ୍ଗମାନେ ସାଙ୍ଗମାନଙ୍କ ସହିତ ପୁରୀ ବୁଲିବାକୁ ଯାଇଥିଲୁ ସେଠାରେ ମୋତେ ସିଏ ଛାଡ଼ି ଚାଲିଗଲେ ମୁଁ ସେମାନଙ୍କୁ ଖୋଜି ଖୋଜି ପାଇଲି ନାହିଁ ସେମାନେ ସମୁଦ୍ରକୂଳର ଏବଂ ଜଗନ୍ନାଥ ମନ୍ଦିର ଏବଂ ବିମଳାଙ୍କ ମନ୍ଦିର ଲୋକନାଥଙ୍କ ମନ୍ଦିର ସବୁଆଡ଼େ ଖୋଜାଖୋଜି କଲି ସେମାନଙ୍କୁ କାହାକୁ ପାଇଲିନି ଦୁଇ ଦିନ ଧରି ତାଙ୍କୁ ଖୋଜି ଖୋଜିଲି କିନ୍ତୁ ସେମାନେ କେହି ହାବୁଡ଼ରେ ପଡ଼ିଲେ ନାହିଁ ମୁଁ ନିରାଶ ହୋଇ ଗୋଟିଏ ଜାଗାରେ ବସିଥିଲି ଆନନ୍ଦ ବଜାରରେ ବସିଥିଲି ଆନନ୍ଦ ବଜାରରେ ଲୋକମାନେ ସେ ଆସି କହିଲେ ଯେ ସେଇଠି ଗୋଟିଏ ସ୍ତ୍ରୀଲୋକ ବସିଛନ୍ତି ସେମାନେ ଜାଣିଲେ ଯେ ଆମରି ହଜିଯାଇଥିବା ସ୍ତ୍ରୀଲୋକ ଭିତରୁ ଜଣେ ଅଛନ୍ତି ମୋତେ ସିଏ ଆଣି ତାଙ୍କ ସହ ମିଶେଇଦେଲେ ମୁଁ ତାଙ୍କ ସହ ଖୁସି ହୋଇ ମନ୍ଦିର ଭିତରୁ ବେଢ଼ା ଭିତରକୁ ଗଲି ବେଢ଼ା ଭିତରେ ଜଗନ୍ନାଥଙ୍କୁ ଦର୍ଶନ କଲି ଏବଂ ସମୁଦ୍ରକୂଳ ବୁଲିଲୁ ଖୁସି ହୋଇ ସମୁଦ୍ର ଆନନ୍ଦ ବଜାରରେ ଅଭଡ଼ା ଖାଇଲୁ ଆଉ ଖୁସି ହୋଇ ଆସିଲୁ ସେଇ ଦିନଟି ମୋର ସ୍ମରଣୀୟ ହୋଇ ରହିଥିଲା